ଯୋଗ ବିଭିନ୍ନ ବୟସ ପାଇଁ ହେଉଅଛି ବୁଢ଼ାବୁଢ଼ୀ ମାନେ ସକାଳୁ ସକାଳୁ ଚାଲେ କାରଣ ତାଙ୍କ ହାଡ଼ ବହୁତ କମଜୋର୍ ହେଇଯାଇଥାଏ କାହିଁକି ତାଙ୍କ ଏଜ୍ରେ ତାଙ୍କର ହାତ ଗୋଡ଼ ବହୁତ ବଥା ହୁଏ ସେଇଟା ପାଇଁ ଡକ୍ଟର୍ ମାନେ କୁହେ ସକାଳୁ ସକାଳୁ ଚାଲିବା ପାଇଁ କାରଣ ତାଙ୍କ ହାଡ଼ ସୁସ୍ଥ ସବଳ ରହିବ କାହିଁକି ତାଙ୍କର ଯେଉଁ ହାର୍ଟ୍ରେ ବ୍ଲଡ଼୍ ସାର୍କୁଲେଟ୍ ହଉଥିବ ସେଇଟା ଠିକ୍ ଭାବରେ ହେଇପାରେ କାରଣ ହାର୍ଟ୍ ଚୋକ୍ ବି ହେବା ଯୋଜନା ଥାଏ ବୁଢ଼ାବୁଢ଼ୀ ନ ଚାଲିଲେ ଆଉ ଯେ ପ୍ରକାର ଯେତେ ବିି ଲୋକମାନେ ବୁଢ଼ାବୁଢ଼ୀ ଚାଲନ୍ତି ତାଙ୍କେ ଦେଖନ୍ତୁ ଯେତେ ବି ଚାଲନ୍ତି ତାଙ୍କର ସୁସ୍ଥ ତାଙ୍କର ଦେହ ବହୁତ ସୁସ୍ଥ ସବଳ ଥାଏ ତାଙ୍କେ ମାନେ ଭଲସେ ଚାଲିପାରିବେ ମାତ୍ର ଯିଏ ଯିଏ ଚାଲୁନାହାନ୍ତି ତାଙ୍କ ଅଣ୍ଟାଟା ଲୁଇଯାଏ ତାଙ୍କେ ଭଲସେ ଚାଲିପାରବେନି ତାଙ୍କେ ଭଲସେ ଖାଇପାରବେନି ଆଉ ଯେ ଯେ ଚାଲିପାରନ୍ତି ତାଙ୍କେମାନେ ଭଲସେ ଚଲାବୁଲା କରିକିନା ସୁସ୍ଥ ସବଳ ଥାଆନ୍ତି ଯେ ପ୍ରକାର ଆମ ଆମ ସାନ ପିଲା ଯେଉଁ ପ୍ରକାର ଅଠରରୁ ତିରିଶି ବର୍ଷ ଯାଇ ଯିଏ ଯିଏ ଅଛନ୍ତି ଏଜ୍ରେ ତାଙ୍କେମାନେ ଚାଲାଚୁଲି ଏବେରୁ କରିଲେ ତାଙ୍କେ ବୟସ ବଢ଼ିଲେ ବି ତାଙ୍କର ସୁସ୍ଥ ସବଳ ତାଙ୍କେ ଥାଇପାରେ ଆଉ ଖାଦ୍ୟ ବି ଭଲସେ କରିବାର ଅଛି ବୁଢ଼ାବୁଢ଼ୀ ମାନେ ଯେମିତିକି ଫଳମୂଳ ଖାଇଲେ ତାଙ୍କର ହାତ ଗୋଡ଼ଟା ଷ୍ଟ୍ରଙ୍ଗ୍ ରହିବ ଶାଗ ଏମିତି ପ୍ରକାରର ଖାଇଲେ ତାଙ୍କର ହାତ ଗୋଡ଼ଟା ଷ୍ଟ୍ରଙ୍ଗ୍ ରହିବ